ଆମେ ଟିଭି ଟିଭି ମାଧ୍ୟମରେ ଟିଭି ମାଧ୍ୟମରେ ବହୁତ କିଛି ଡ୍ୟାନ୍ସ ଡ୍ୟାନ୍ସ ସୋ ଦେଖି ଦେଖି ଦେଖେ କେଉଁଥିରେ ନାଁ କଲର୍ଶରେ ଦେଖେ ସେଥିରେ ମାଧୁରୀ ମ୍ୟାମ୍ ବହୁତ ଭଲ ଡ୍ୟାନ୍ସ କରନ୍ତି ମୁଁ ତାଙ୍କର ବହୁତ ବଡ଼ ଫ୍ୟାନ୍ ମୁଁ ସେଇଭଳି ଡ୍ୟାନ୍ସ କରିବା ପାଇଁ ଚାହେଁ ସେଇ ଭଳିଆ ଡ୍ୟାନ୍ସ ବି କରୁଛି ବହୁତ କିଛି ଷ୍ଟେପ ତାଙ୍କର ମୋତେ ବହୁତ ଭଲ ଲାଗେ ତାଙ୍କ ତାଙ୍କର ସବୁଠୁ ଭଲ ଡ୍ୟାନ୍ସ ହେଉଛି ଭଲ ତାଙ୍କ ଡ୍ୟାନ୍ସ ଭଲ କରନ୍ତି ମୁଁ ତାଙ୍କ ସବୁ ପ୍ରକାର ଡ୍ୟାନ୍ସକୁ ଦେଖେ ସବୁ ପ୍ରକାରର ପୋଜ୍କୁ ଦେଖେ ତାଙ୍କର ମୋଟିଭେଟ୍କୁ ଦେଖେ ତାଙ୍କର ସେଇ ଷ୍ଟେପସ୍ ସବୁକୁ ଦେଖେ ସେଇ ଟାଇପ୍ର ମୁଁ ଷ୍ଟେପ୍ କରିବା ପାଇଁ ବି ଚାହେଁ ସେଇ ଭଳିଆ ମୁଁ ଷ୍ଟେପ୍ ବି କରୁଛି ମୋ ମୋର ଡ୍ୟାନ୍ସ ପ୍ରତି ବହୁତ ଇଣ୍ଟ୍ରେଷ୍ଟେଡ଼୍ ଅଛି ମୁଁ ଡ୍ୟାନ୍ସକୁ ବହୁତ ଭଲ ପାଏ ମୁଁ ସବୁ ପ୍ରକାର ଡ୍ୟାନ୍ସ କରିବା ପାଇଁ ଚାହେଁ ଯେମିତି ପାରେ ସେମିତି ଡ୍ୟାନ୍ସ କରେ କିନ୍ତୁ ଭଲ ଡ୍ୟାନ୍ସ ହିଁ କରେ ସବୁ ପ୍ରକାର ଗୀତ ରେ ବି ମୁଁ ଡ୍ୟାନ୍ସ କରେ ମୁଁ ସବୁ ପ୍ରକାର ଗୀତରେ ଡ୍ୟାନ୍ସ କରିବା ପାଇଁ ଚାହେଁ ମୋତେ ଡ୍ୟାନ୍ସ ବହୁତ ଭଲ ଲାଗେ ମୁଁ ମାଧୁରୀ ମ୍ୟାମ୍ଙ୍କ ବହୁତ ବଡ଼ ଫଲୋଅର୍ ମୁଁ ତାଙ୍କୁ ସବୁ ପ୍ରକାର ତାଙ୍କର ଯେତେ ସାରା ଗୀତ ଅଛି ତ ମୁଁ ତାଙ୍କୁ ସବୁ ଗୀତରେ ଫଲୋ କରେ ତାଙ୍କ ଭଳିଆ ଡ୍ୟାନ୍ସ କରିବା ପାଇଁ ଚାହେଁ ତାଙ୍କ ଭଳିଆ ତାଙ୍କ ଭଳିଆ ଏକ୍ସପ୍ରେସନ୍ ଦେବା ପାଇଁ ଚାହେଁ ମୁଁ ତାଙ୍କୁ ହିଁ ଫଲୋ କରେ ମୁଁ ତାଙ୍କର ବହୁତ ବଡ଼ ଗୋଟେ ଫ୍ୟାନ୍ ଯିଏ ଡ୍ୟାନ୍ସକୁ ଭଲ ପାଉଥିବ ସିଏ ହିଁ ଜାଣିଥିବ ଡ୍ୟାନ୍ସର ମୂଲ୍ୟ କ'ଣ ମୁଁ ବହୁତ ଡ୍ୟାନ୍ସକୁ ଭଲ ପାଏ ନିଜ ହାର୍ଟରୁ ହିଁ ଭଲ ପାଏ ମୁଁ ଚାହେଁ ମୁଁ ଗୋଟେ ଲାଇଫ୍ରେ ବହୁତ ବଡ଼ ଡ୍ୟାନ୍ସର ହେବା ପାଇଁ ତ ପାରେ ପାରୁ ନାହିଁ ତଥାପି ବି ମୁଁ ଚାହେଁ କି ଯେ ମୋର ଗୋଟେ ଡ୍ରିମ୍ ଅଛି କି ଲାଇଫ୍ରେ ବହୁତ ବଡ଼ ଗୋଟେ ଡ୍ୟାନ୍ସର ହେବି ମୋର ନିଜର ଗୋଟେ ଡ୍ୟାନ୍ସ ସ୍କୁଲ୍ କରିବି ମୁଁ ସବୁ ପିଲାଙ୍କୁ ଯେଉଁମାନେ ଡ୍ୟାନ୍ସ କରିବା ପାଇଁ ଚାହାନ୍ତି କିନ୍ତୁ ଡ୍ୟାନ୍ସ କରିପାରନ୍ତିନି କି ତାଙ୍କ ପାଖରେ ସେମିତି ପଇସା ଥାଏନି କି ଡ୍ୟାନ୍ସ କରିବା ପାଇଁ କି ଶିଖିବା ପାଇଁ ସେହି ଭଳିଆ ପିଲାଙ୍କୁ ମୁଁ ଡ୍ୟାନ୍ସ ଶିଖାଇବା ପାଇଁ ଚାହେଁ ଫିଉଚର୍ରେ ମୋର ଗୋଟେ ଏମିତି ଡ୍ୟାନ୍ସର ହେବି ଯେ ହେବି ଯେ ମାନେ ରାଜ୍ୟ କ'ଣ ଦେଶ କ'ଣ ଜିଲ୍ଲା କ'ଣ ସବୁଆଡ଼େ ଯେମିତି ମୋତେ ଜାଣିବା ପାଇଁ ପାଇବେ ଯେ ମୁଁ ଗୋଟେ ଭଲ ଡ୍ୟାନ୍ସର ମୋ ଡ୍ୟାନ୍ସକୁ ହିଁ ସମସ୍ତେ ଦେଖିକି ଇମ୍ପ୍ରେସ୍ ହେଇଯିବେ ଯେ ଏଇ ଭଲ ଡ୍ୟାନ୍ସର୍ ଗୋଟେ ଡ୍ୟାନ୍ସ ବହୁତ ଭଲ କରେ ସେଇ ଭଳିଆ ମୁଁ ଡ୍ୟାନ୍ସର୍ ହେବାକୁ ଚାହେଁ ତେଣୁ ମୁଁ ମାଧୁରୀ ମ୍ୟାମ୍ଙ୍କୁ ହିଁ ସବୁବେଳେ ଫଲୋ କରୁଛି କି ମୁଁ ତାଙ୍କ ଭଳିଆ ହିଁ ଡ୍ୟାନ୍ସ କରିବି ତାଙ୍କ ଭଳିଆ ପୋଜ୍ ଦେବି ତାଙ୍କ ଭଳିଆ ଷ୍ଟାଇଲ୍ କରିବି କି ତାଙ୍କ ଭଳିଆ ମୁଁ ଲୁକ୍ ଦେବି ଏଭରିଥିଙ୍ଗ୍ ସବୁ କିଛି ମୁଁ ତାଙ୍କୁ ହିଁ ଫଲୋ କରେ